ଚିତ୍ରାଙ୍କନ ଆରମ୍ଭ କର୍ବାର୍ ଲାଗି ଗୁଟେ ପିଲାକେ ତାର୍ ଉପଯୁକ୍ତ ବୟସ୍ ହଉଛେ ସେ ଯେତେ ଟାଇମ୍ରୁ ତାର୍ମାନେ ଦେଖିକରି ଶିଖିପାର୍ବା ଯେତେ ଛୋଟ୍ ବୟସ୍ରୁ ବି ଚିତ୍ରାଙ୍କନ କରିପାର୍ବା ସେଟା ବହୁତ୍ ଭଲ୍ ଏ କାରଣ୍ ଭୁଲ୍ରୁ ଭଲ୍ ହେବା ଆଉ ଭଲ୍ରୁ ବହୁତ୍ ଭଲ୍ ହେବା ସେ ଯେତେ ଛୋଟ୍ ଦିନୁ ଶିଖ୍ବା ସେତେ ଛୋଟ୍ ଦିନୁ ଚିତ୍ରାଙ୍କନ କର୍ବା ସେତେ ଛୋଟ୍ ଦିନୁ ସେ ଆଉ ଶିଖ୍ବା ଆଉ ଶିଖି ଶିଖି ଶିଖି ବହୁତ୍ ତାର୍ ସେ ଚିତ୍ରାଙ୍କନ ନାଇନ୍ରେ ସେ ବହୁତ୍ ବଡ଼୍ ମୁକାମ୍ରେ ପହଞ୍ଚି ପାର୍ବା